ହଁ ନମସ୍କାର ହଁ ସାର୍ ବୁଲିବା ପାଇଁ ଆସିଛି ପଣ୍ଡିଚେରୀରେ କ'ଣ କୋଉଠି ଥିଲେ ବୋଇଲେ ସାର୍

ହଁ ରୁମ୍ ରୁମ୍ ରେଟ୍ଟା କେତେ ପଡ଼ୁଛି ସାର୍ ହଁ ହଁ ହଁ ସାର୍ ହଁ ବହୁତ ସୁବିଧା ଅଛି ଭଲ ଅଛି ହୋଟେଲଟା ଆପଣଙ୍କ କେତେ ଟଙ୍କା ନେଉଛି ସାର୍ ସେଠି ହଁ ହଁ ସବୁଠୁ ଭଲ କୋଉଟା ସାର୍ ତାଜ୍ ହୋଟେଲ୍ ହିଁ ଫେମସ୍ ସାର୍ ହଁ ହଁ ହଁ ସାର୍ ହଁ ସାର୍ ହଁ ହଁ ସାର୍ ଧନ୍ୟବାଦ ସାର୍ ଆପଣଙ୍କ ହୋଟେଲ୍ ପାଇଁ